ଆମ ଓଡ଼ିଆ ସଂସ୍କୃତିର ବିବାହ ଏକ ପରମ୍ପରା ର ବଡ଼ ଧରଣର ହୋଇଥାଏ ବିବାହ ମାନେ ବରପକ୍ଷ କନ୍ୟାପକ୍ଷ ଦୁଇ ପକ୍ଷ ସମାଲୋଚନା ଆଲୋଚନା କଲା ପରେ ଯେଉଁ ତାରିଖ ବାହାରେ ସେହି ତାରିଖରେ ହିଁ ବିବାହ ହୋଇଥାଏ ବରପକ୍ଷ କନ୍ୟାପକ୍ଷକୁ ଯାଇ ବିବାହ କରିଥାଏ ସେଥିପାଇଁ ବହୁତ ପଇସା ବି ଖର୍ଚ୍ଚ ହୋଇଥାଏ ବଡ଼ ଆକାରର ଭୋଜି ହୋଇଥାଏ ବିବାହ କରିବାକୁ ହେଲେ ବାଣ ବାଜା ଆଉ ସବାରି ଏସବୁ ବି ଯୋଗାଡ଼ ହୋଇଥାଏ ଘରକୁ ବହୁତ ନିମନ୍ତ୍ରିତ ହୋଇଥାନ୍ତି ବନ୍ଧୁବାନ୍ଧବ ଏବଂ ବିବାହର ଭୋଜିରେ ବନ୍ଧୁବାନ୍ଧବ ସାଙ୍ଗ ସାଥି ସମସ୍ତଙ୍କୁ ଡକାଯାଇଥାଏ ଏବଂ ଏହି ବିବାହ ଭୋଜିରେ ସମସ୍ତେ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ କରିଥାନ୍ତି ଏବଂ କିଛି ଦାନ ଧର୍ମ ବି କରିଥାନ୍ତି ଆଉ ଏହା ପରେ ଭୋଜି ଭାତ ଖାଇକି ସମସ୍ତେ ଖୁସି ମନରେ ବିବାହଟାକୁ ବଡ଼ ଧରଣର ମାନେ ବିଭାଘର କରିଥାନ୍ତି